ଆମ ଅଞ୍ଚଳର କଳା ହସ୍ତଶିଳ୍ପୀ କ୍ଷେତ୍ର ରାଜ୍ୟର ଅର୍ଥନୈତିକ ବିକାଶ ଅଭିବୃଦ୍ଧିରେ ହାତରେ ଲୁଗା ବୁଣା ହେଉଛି ହାତରେ ଆମ ଫୁଲଝାଡ଼ୁ ବା ଆମର ବାଉଁଶରେ କିଛି ବୁଗା କୁଲା ଏମିତି ସବୁ ଆମର ତିଆରି ଆମେ ରପ୍ତାନି କରୁଛୁ